ଦେଖନ୍ତୁ ଆମେ ହେଉଛି କୃଷି କୃଷି ଘର ଲୋକ ଚାଷୀ ବନ୍ଦୀ ଲୋକମାନେ ଆମେ ଆମେ କୃଷି ସହିତ ଗାଈ ଗୋରୁ ପାଳନ କରୁ ମେଣ୍ଢା ଛେଳି ପାଳନ କରୁ ଗାଈ ଗାଈ ପାଳନ କରିବାର ଫଳାଫଳ ଫଳାଫଳ ହେଉଛି ଆମେ କ୍ଷୀର ଉତ୍ପାଦନ କରି ଏହାକୁ ବଜାରରେ ବିକ୍ରି କରୁ କିଛି ଲୋକ ଅଛନ୍ତି କ୍ଷୀର ଉତ୍ପାଦନ କରି ଛେନା ଛେନା ଛିଣ୍ଡାନ୍ତି ଛେନା ଉତ୍ପାଦନ କରି ବିକ୍ରି କରନ୍ତି ଏବଂ ଘିଅ ଲିଟରତ ବାରଶହ ହେଲାଣି ବିକ୍ରି କରି ନିଜର ଖର୍ଚ୍ଚ ଚଳାନ୍ତି ଏବଂ ଆପଣ ତ ଜାଣିଛନ୍ତି ଯେ ଗାଁ ଗାଁ ଗାଁରେ ଷ୍ଟୋର୍ ହେଇଗଲାଣି କ୍ଷୀର ଉତ୍ପାଦନ କରିକି ପାଖରେ ଏଇଠି ଷ୍ଟୋର୍ରେ ଦେଇକି ଆମେ ଲାଭ ବି ପାଉଛୁ ଘର ଖର୍ଚ୍ଚ ବି ଚଳଉଛୁ ଦୁଇ ପଇସା ରୋଜଗାର ବି କରୁଛୁ ତେଣୁ ତେଣୁ କୃଷି ସହିତ ଗାଈ ଗୋରୁ ପାଳନ କରି ଆମେ ଆମର ଖର୍ଚ୍ଚ ବି ଚଳାଉଛୁ କୁକୁଡ଼ା ପାଳନ କରିକି ଆମେ ଅଣ୍ଡା ଅଣ୍ଡା କରିକି ଅଣ୍ଡା ବିକ୍ରି କରିକି ପଇସା ବି ଉତ୍ପାଦନ କରୁଛୁ କୁକୁଡ଼ା ବିକିକି ପଇସା ବି ଉତ୍ପାଦନ କରୁଛୁ ଓ ଆମର ଆମର ଗୋରୁ ଚାଷ ଗୋରୁ ଚାଷ ସହିତ କୃଷିକୁ ମିଶିକି ଆମର ଗାଁରେ ଭଲ ପଇସା ଉତ୍ପାଦନ ଆମେ କରିପାରୁଛୁ ତେଣୁ କି କ୍ଷୀର ବ୍ୟବସାୟରେ ବହୁତ ଭଲ ପଇସା ଭଲ ପଇସା ହେଉଛି